ହଁ ହ୍ୟାଲୋ କିଏ କହୁଛନ୍ତି ହଁ କ'ଣ କେ ଖାଇବାକୁ ଆସିଛନ୍ତି ଆସନ୍ତୁ କ'ଣ ଖାଇବେ ବରା କି ସିଙ୍ଗଡ଼ା କି ଆଳୁଚପ କ'ଣ ଖାଇବେ ହଁ ଆସନ୍ତୁ ସବୁ ଜିନିଷ ଅଛି ବିରିୟାନୀ ଆଉ ଦୋସା

ମୋର ତ ବେପାର ଲସ୍ ହେଉଛି ମୁଁ ତ କରୁନି ନା ବେପାର ଲସ୍ ବୋଲେ ପଇସାପତ୍ର ନାଇଁ ମୁଁ ଟିକେ ମାଲ୍ ବି ଏତେ ରଖୁନାହିଁ ତ ବହୁତ ଦୋକାନ ହେଇଗଲାଣି ମୋର ବହୁତ ଲସ୍ ହେଉଛି ଦମ୍ ବିରିୟାନୀ ହେରିକା ମୁଁ ଟିକେ କରିପାରୁନି ତ ଆପଣ ଯାଇକି ଅଲଗା ଦୋକାନରୁ ହଉ ଆପଣ ତ ଶୁଣନ୍ତୁ ଆପଣ ତ ରହୁଛନ୍ତି କୋଲକାତାରେ ଆଉ ମୋର ତ ଏଠି ବେପାର ଲସ୍ ହେଉଛି ସେଇଠି ଟିକେ ବୁଝାବୁଝି କରନ୍ତୁ ମୁଁ ସେଆଡ଼େ ନେଇ ଦୋକାନ ଦେବି ହେଲେ ଯାଇ ଦୁଇ ପଇସା ପ୍ରଫିଟ୍ ପାଇଲେ ମୁଁ ଘର ଚଳେଇବି ନା କ'ଣ କେମିତି ସେଠି ହଁ ସେମିତି ଖଣ୍ଡେ ମୋ ଲାଗି ସେଠି ବିରିୟାନୀ କେତେ ରେଟ୍ ହଁ ବିରିୟାନୀ କେତେ ରେଟ୍ ସେଠି ପଚାଶ ଟଙ୍କାରେ ବିରିୟାନୀ ତାହେଲେ ତ ମୁଁ ନିଶ୍ଚୟ ଦେବି ଷ୍ଟଲଟେ ଆଉ ବୁଝିବ ଆଉ ହଁ ସବୁ ଜିନିଷ ସବୁ ଭେରାଇଟି ରଖିବି ନା ଯାହା ହେଲେ ବିି ଟାଉନ ଜାଗା ତ ଫାଷ୍ଟଫୁଡ଼କୁ ଆଜିକାଲି ସମସ୍ତେ ପସନ୍ଦ କରୁଛନ୍ତି ଫାଷ୍ଟଫୁଡ଼ ତ ବିରିୟାନୀ ସାଙ୍ଗରେ ମଞ୍ଚୁରିଆନ ବାକି ଚିଲ୍ଲୀ ଚିକେନ୍ ସବୁ ଆଇଟମ୍ ମୁଁ ରଖିବି ଯାହା ବିି ଫାଷ୍ଟଫୁଡ଼ର ଚାଓମିନ୍

ହଁ ହଁ ତ ନିଶ୍ଚିନ୍ତ ମୋ ଲାଗି ଜାଗା ଖଣ୍ଡେ ଦେଖନ୍ତୁ ମାନେ ମୋ ବଜେଟରେ ଯେମିତି ଆସିବ ମୁଁ ଯାଇ ସେଠି ଭଲ ବେପାର କରିପାରିବି ଏଠୁ ତୁମେ ହୁଁ ନାଇଁ ମୁଁ କଥା କିଛି କ'ଣ ହେବି ମୁଁ ତ ଏଠି ବେପାର କରିଛି ବେପାର ଲାଇନ ମୋତେ ଜଣା ବାକି ଏଇଠି ବହୁତ ଗୁୁଡ଼ାଏ ଦୋକାନ ହବାରୁ ମୋର ଲସ୍ ହେଉଛି ନା ମୁଁ ସେଥିଲାଗି କହୁଛି ଜାଗା ଠିକ କଲେ ମୁଁ ଯାଇ ଦୁଇ ପଇସା ନାଇଁ ମୋର ଆଉ ଏଠି ମୋର ଇଚ୍ଛା ନାହିଁ ନା ମୋର ଲସ୍ ହେଲାଣି ବହୁତ ହଉ ହଉ